ବିକଶିତ ଦୁନିଆ ଯାହା ଆମ ପରିବର୍ତ୍ତନରେ ଏକ ପରିଚୟ ଦେଉଛି ଆମ ଦୁନିଆରେ ବହୁତ କିଛି ବିକଶିତ ହୋଇଛି ଯେପରି ଆମର ପ୍ରଯୁକ୍ତି ବିଦ୍ୟା ବୈଷୟିକ ଜ୍ଞାନ କୌଶଳ ସବୁଥିରେ ଆମର ବିଦ୍ୟାଳୟ ମାନଙ୍କରେ ମଧ୍ୟ ଫାଇପ ଫାଇବ ଟି ପାଠ୍ୟକ୍ରମ ସୁରୁ ହୋଇଗଲାଣି ଏବଂ ଆମର ପ୍ରଯୁକ୍ତି ବିଦ୍ୟା ଯେପରିକି ଆମର ମୋବାଇଲ ଫୋନ ଇଣ୍ଟର୍ନେଟ ଏସବୁରେ ମଧ୍ୟ ପରିବର୍ତ୍ତନ ହୋଇଛି ଯାହା ଆମ ଜୀବନକୁ ବହୁତ ସରଳ ଏବଂ ସୁବିଧା ଜନକ କରାଇ ଦେଇଛି ଏବଂ ଆମର ଯେଉଁ ରହିଲା ଫୋନ ପେ ଗୁଗୁଲ ପେ ଏ ସବୁ ବ୍ୟବହାର କରି ଆମେ ବହୁତ ସହଜରେ ଏବଂ ସରଳରେ କାମ ସବୁ କରି ପାରୁଛୁ ଆମର ବ୍ୟାଙ୍କିଂ ବ୍ୟବସ୍ଥାରେ ବିଦ୍ୟାଳୟରେ ମଧ୍ୟ ଇଣ୍ଟର୍ନେଟର ବ୍ୟବହାର ହେଉଛି ଯାହା ଆମକୁ ବହୁତ ସାହାଯ୍ୟ କରୁଛି ଆଉ ଆମର ଯେଉଁ ରହିଲା ଆମର କୃଷିରେ ମଧ୍ୟ ବହୁତ ଉନ୍ନତି ଘଟିଲାଣି ଆଗରୁ ବଳଦରେ ଆମର ଚାଷ କରାଯାଉଥିଲା ଏବେ ଟ୍ରାକ୍ଟର ହୋଇଗଲାଣି ଯେହେତୁ ଆମର ବୈଷୟିକ ଜ୍ଞାନ କୌଶଳ ବୃଦ୍ଧି ହେବାରେ ଲାଗିଛି ଆମର ଟ୍ରାକ୍ଟର ପାୱାର ଟେଲରରେ ଚାଷ କରାଯାଉଛି ଯାହା କୃଷକମାନଙ୍କ ପାଇଁ ଏକ ସୁବିଧା ଜନକ କରାଇ ଦେଇଛି